ଆମେ ଭାରତରେ ବହୁତ ଜାଗା ବୁଲ୍ବାର ଲାଗି ଚାହୁଁଛୁ ତ ପ୍ରଥମେ ଆମେ ଯଦି ଫାଷ୍ଟ ଯାଇଥିଲୁ ଆମେ ହରିଶଙ୍କର ହରିଶଙ୍କରରେ ମହାପୁରୁ ଶିବ ଶଙ୍କରଙ୍କର ମୂର୍ତ୍ତି ଅଛେ ବହୁତ ଏନ୍ତା ଅଛେ ଫେମସ୍ ଜାଗା ମାନେ ଅଛେ ଯେନ୍ଟାକି ନନ୍ଦନକାନନ ହେଲା କି ପୁରୀ ହେଲା କି କୋଣାର୍କ ହେଲା ଅନେକ ଜିନିଷ ଅଛେ ଅନେକ ଭଗ୍ନାବଶେଷ ବି ଦେଖ୍ବାର ଲାଗ ମିଲବା ଓ ଭାରତରେ ଯେନ୍ ପ୍ରକାର କଳାକୃତି ମାନେ ଅଛେ ବା ଯେନ୍ ପ୍ରକାର ତାର୍ ମାନେ ବୁଲିଯିବାର୍ ସ୍ପଟ ବା ଜାଗାଟା ଯେନ୍ ଅଛେ ବହୁତ ବଢ଼ିଁଆ ବଢ଼ିଆ ଜାଗାମାନେ ଅଛେ ୱାଟର ପାର୍କ ହଉ କି ବହୁତ ପ୍ରକାର ଜିନିଷ ଅଛି ଯେନଟା କୋଣାର୍କ ମନ୍ଦିର କୋଣାର୍କ ମନ୍ଦିର କାଣାକି ସେ ଭାଙ୍ଗିଯାଇଚେ ସତ୍ କିନ୍ତୁ ଆଜିବି ବି ତାରମୁହେଁ ଠିଆ ହେଇଚେଁ ତ ସେ ଜାଗାକେ ଦେଖି ଯିବାର ଆମର ଇଚ୍ଛା ଅଛେ ତ ସେ ଜାଗାକେ ଯିବାର୍ ଲାଗ ବି ବହୁତ ଇଚ୍ଛା ଲାଗ୍ସି ତ ନର୍ସିଂନାଥ ଯେନ୍ତା ଅଛି ନୃରସିଂନାଥରେ ଭଗବାନ ନୃସିଙ୍କର ପୂଜା କରାଯାଏସି ଓ ସେ ଜାଗା ବୁଲି ଯିବାର କେ ବି ଆମର ମନ ଅଛେ ଏବଂ ଆମେ ଯାଇଥିଲୁ ପୁରୀକେ ଯାଇଥିଲୁ ଯେନ୍ତାକି ପୁରୀରେ ବୁଲନୁଁ ବହୁତ ବଢ଼ିଆ ଲାଗ୍ଲା ଏକ୍ସପିରିଏନ୍ସଟା ବହୁତ ବଢ଼ିଆ ଲାଗ୍ସି ଯେନ୍ ବୁଲୁ ସବୁ ସାଇଡ଼୍ କୋଣାର୍କ ଫୋଣାର୍କ ପୁରୀ ଇଏ ସିଏ ସବୁଆଡ଼େ ବହୁତ ବଢ଼ିଆ ଲାଗ୍ଲା ଖୁସି ଲାଗଲା